ହଁ ମୁଁ ଏମିତି ଏକ ପୁସ୍ତକ ପଢ଼ିଛି ଯାହା ମତେ ବୌଧିକ ଭାବେ ଚ୍ୟାଲେଞ୍ଜ୍ କରିଥାଏ ଏହା ହେଉଛି ଇତିହାସର ବହି ଇତିହାସର ବହି ଆଉ ଯାହାକୁ ବି ଏମୋ ଇତିହାସର ବହି ଯାହା ଯିଏକି ଏଥି ମତେ ଏତେ ଚ୍ୟାଲେଞ୍ଜିଂ କରିଥିଲା ଏହି ପୁସ୍ତକ ବିଷୟରେ ମୁଁ ମୋ ବନ୍ଧୁ ଓ ପରିବାର ସହିତ ଆଲୋଚନା କରିଥିଲି ଇତିହାସ ପଢ଼ିବା ଦ୍ୱାରା ଆମେ ଆମର ଐତିହାସିକ ଐତିହାସିକ କଥା ଜାଣିପାରିଥାଉ କିପରି ଆମ ଦେଶକୁ ଇଂରେଜମାନେ ଶାସନ କରୁଥିଲେ ଆମ ଦେଶକୁ କିପରି ଲୁଣ୍ଠନ କରିଥିଲେ ଆମ ଭାରତବାସୀ ଲୋକଙ୍କୁ କିପରି ନିର୍ଯାତନା ନିର୍ଯାତନା ଦଉଥିଲେ ସେ ସେମାନଙ୍କୁ କିପରି ଦଣ୍ଡ ବିଧାନ କରୁଥିଲେ ଆମ ଦେଶକୁ କିପରି ଶାସନ କରୁଥିଲେ ଓ ଲୁଣ୍ଠନ କରିକି ନେଇଥିଲେ ଯାହା ଯାହାଦ୍ୱାରା କିି ଆମେ ନିଜ ଦେଶରେ ବନ୍ଦୀ ରୂପରେ ଚଳେଇ ଆସିଥିଲୁ ବର୍ତ୍ତମାନ ଆମେ ସ୍ଵାଧୀନ ଏହି ବିଷୟରେ ଦେଶରେ କେଉଁଠି କ'ଣ ଅଛି କ'ଣ ଆମ ନୀତି ନିିୟମ କିଏ ଆମ ଶାସନ କରିଥିଲା ଆମର ଦେଶ ପାଇଁ କିଏ କ'ଣ କରିଯାଇଛନ୍ତି ସେଇ ବିଷୟରେ ଆମେ ଜାଣିପାରୁ ସେଥିପାଇଁ ଏଇସବୁ ବିଷୟରେ ମୁଁ ମୋ ବନ୍ଧୁ ଓ ପରିବାର ସହିତ ଆଲୋଚନା କରିଛି ଏହି ବହି ମତେ ବହୁତ ଭଲ ଲାଗେ